ମୁଁ ସକାଳୁ ପ୍ରତିଦିନ ଧ୍ୟାନ କହିଲେ ଯେମିତିକି ପନ୍ଦରରୁ ତିରିଶ ମିନିଟ ପର୍ଯ୍ୟନ୍ତ ଧ୍ୟାନ କରେ ଏବଂ ଯୋଗ ଯେମିତିକି ଅନୁଲୋମ ବିଲୋମ ସହିତ ବିଭିନ୍ନ ପ୍ରକାର ଯୋଗ ରହିଛି ଯାହା ଦ୍ୱାରା ମଣିଷକୁ ବିଭିନ୍ନ ପ୍ରକାର ରୋଗରୁ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ନିଜକୁ ରକ୍ଷା କରିଥାଏ ତା'ପରେ ରହୁଛି ମର୍ଣ୍ଣିଙ୍ଗୱାର୍କ କହିଲେ ଯେମିତିକି ଆମର ବିଭିନ୍ନ ପ୍ରକାର ୱାର୍କ ରହୁଛି ରନିଙ୍ଗ ଠୁ କରିକି ଆମର ବ୍ୟାୟାମ ସହିତ ରହୁଛି ଯାହା ଦ୍ୱାରାକି ଆମର ନିୟମିତ ବ୍ୟବହାର ଦ୍ୱାରା ଆମର ଶରୀର ସୁସ୍ଥ ରହିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଇ ଏବଂ ନିୟମିତ ଡାକ୍ତର ଚେକ୍ ଯେମିତିକି ଆମର ବ୍ଲଡ଼ପ୍ରେଶର ହେଉ କିମ୍ବା ଡାଇବେଟିସ ହେଉ ଏହାପ୍ରତି ନିୟମିତ ଭାବରେ ଚେକ୍ କରିବାକୁ ପଡ଼ିଥାଏ ଯାହା ଦ୍ୱାରା ଆମେ ଜାଣିପାରୁ ଯେ ଆମର ସ୍ଵାସ୍ଥ୍ୟର ଅବସ୍ଥା କେମିତି ଅଛି ଯଦି ବି କିଛି ଯେମିତି ଅସୁବିଧା ଥାଏ ତା'ହେଲେ ଆମେ ଡାକ୍ତରଙ୍କ ପରାମର୍ଶ ନେଇଥାଉ ଏମିତି ହିଁ କରିବା ଦ୍ୱାରା ଆମେ ରୋଗରୁ ରକ୍ଷା ପାଇବା ସହିତ ସୁସ୍ଥ ରହିବା ନିହାତି ଆବଶ୍ୟକ ଏବଂ ଯୋଗ ଯେମିତି ଗୋଟିଏ ନିହାତି ଆବଶ୍ୟକ ଗୋଟିଏ ପ୍ରତିଦିନ କରିବା ଦ୍ୱାରା ହିଁ ଲୋକମାନଙ୍କୁ ରୋଗରୁ ନିୟନ୍ତ୍ରଣ ନିରାକରଣ କରିପାରିବା ଏବଂ ଡାଏଟ୍ରେ ନିହାତି ଭାବରେ ଆମେ ଧ୍ୟାନ ଦେଇ ପାରିବା ଯେମିତିକି ଫାଷ୍ଟଫୁଡ଼ ହେଉ କିମ୍ବା ଜଙ୍କଫୁଡ଼ ହେଉ ସେଗୁଡ଼ା ଖାଇବା କିଛି ଆବଶ୍ୟକ ଦରକର କରେ ନାହିଁ ଏବଂ ଆମେ ଗ୍ରୀନ ପନିପରିବା ଖାଇବା ଦ୍ଵାରା ଆମ ସୁସ୍ଥ ସବଳ ରହିପାରିବା